ଆନ୍ତର୍ଜାତିୟ ସ୍ତରରେ ଅଧିକ ସ୍ୱୀକୃତି ଆବଶ୍ୟକ କରୁଥିବା କିଛି ଭାରତୀୟ କ୍ରୀଡ଼ା ଗୁଡ଼ିକ ହେଲା କ୍ରିକେଟ ଫୁଟବଲ୍ ଭଲି କ୍ୟାରମ୍ ଚେସ୍ ଲୁଡୋ ତାସ୍ ବାସ୍କେଟବଲ୍ ହକି ଓ ଦୌଡ଼ ପ୍ରତିଯୋଗିତା ଏଥିପାଇଁ ଆମ ଭାରତରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି